ମେଡ଼ିକାଲ୍ରେ ଚିକିତ୍ସା ସେବା ମୋ ହିସାବରେ ସେତେ ଭଲ ନାହିଁ କାହିଁକିନା ପୂର୍ବ ଅପେକ୍ଷା ଆମର ରେଟ୍ କମ୍ ଅଛି ମଁ ମନା କରୁନି ବାକି ଆଗରେ ବି ସେମିତି ଏୟା ଥିଲା ଏବେ ଯେମିତି ଅଛି ଆଗରେ ବି ପ୍ରାୟ ସେମିତିୟା ଥିଲା ଅଳ୍ପ ଟିଏ ଡ଼େଭଲପ ହୋଇଛି ବାକି ସେମିତି ବି ଡ଼େଭଲପ୍ ହୋଇନି ଯେ କିି ଆମେ କହିବୁ ନାଇଁ ଭଲ ହୋଇଛି ବୋଲିକିନା ବାହାର ଅପେକ୍ଷା ଆମର ବହୁତ କମ୍ ଡ଼େଭଲପ୍ ହୋଇଛି ଏରା ପାଇଁ ଆମେ କହୁଥିଲୁ ଯେ ଏଇି ଟିକେ ଭଲ ଚିକିତ୍ସା ହେଲେ ଭଲ ହୋଇଥାନ୍ତା ଆଉ ବାହାରେ ଯଦି ଆମେ ଯିବୁ ବୋଲେ ଆମର ଖର୍ଚ୍ଚ ବି ବଢ଼ିଯାଉଛି ଆଉ ସେଇଠି ଯାଉ ଯାଉ ରୋଗୀମାନେ ବି ଠିକ୍ ରହୁନାହାନ୍ତି କେତେ ଲୋକ ଅଛନ୍ତି ଯେ ଯାଉ ଯାଉ ବି ଡ଼େଥ୍ ହୋଇଯାଉଛନ୍ତି ସେଇୟା ପାଇଁ ଆମ ଏଇଠି ଯଦି ଭଲ ଥିବ ବୋଲେ ଆମେ ଏଇଠି ଆକା ଦେଖିପାରିବୁ ମାଲକାନଗିରିରେ କୋଭିଡ଼୍ ଟାଇମ୍ରେ ବି ଆମର ସେମିତି ହୋଇଥିଲା ରୋଗୀ ରଖିବା ପାଇଁ ଜାଗା ବି ନଥିଲା ଆମ ପାଖରେ ସେୟା ପାଇଁ ଏଇଠି ସେଇଠି ସ୍କୁଲ୍ରେ ବି ଆମକୁ ରୋଗୀମାନଙ୍କୁ ରଖିବାକୁ ପଡ଼ିଥିଲା ଯଦି ସେତେବେଳେ ଆମ ପାଖରେ ଭଲ ମେଡ଼ିକାଲ୍ ଥାନ୍ତା ବଲେ ଏତେ ଲୋକ କୋଭିଡ଼୍ରେ ବି ଆକ୍ରାନ୍ତ ହୋଇନଥାନ୍ତେ